ଚାଷ କାର୍ଯ୍ୟ କରିବା ହେଉଛି ଓଡ଼ିଶାର କୃଷକମାନଙ୍କ ପାଇଁ ଏକ ଗୌରବ ତେଣୁ ଆମକୁ ଚାଷ କରିବାକୁ ହେଲେ ବିଭିନ୍ନ ପ୍ରକାରର ପଦ୍ଧତି ଅବଲମ୍ବନ କରିବାକୁ ପଡ଼ିବ ପ୍ରଥମେ ଆମେ ଯେତେବେଲେ ମାଟି ଖୋଲୁଚୁଁ ସେତେବେକେ ଆମକୁ ମାଟିଟାକୁ ଖୋଲିବାକୁ ପଡ଼ିବ ଏବଂ ଭଲ ଭାବରେ ତାକୁ ଆମେ ଯଦି କାଦୁଅ କରୁଚୁଁ ତାହେଲେ ଆମକୁ ଠିକ୍ ହିସାବରେ ଚାଷଟା ଅମଳନ ହୋଇପାରିବ ଏବଂ ଯେପରିକି ବିଭିନ୍ନ ପ୍ରକାରର ଉନ୍ନତିମୂଳକ କୌଶଳ ପ୍ରଯୋଗ କରିବାକୁ ପଡ଼ିବ ଟ୍ରାକ୍ଟର ଲଙ୍ଗଲ ଏବଂ ଏବେ ଯୋଉଁ ପ୍ରକାର ମେସିନ ଆସୁଛି ଚାଷ କାର୍ଯ୍ୟରେ ତାର ବେଶ ଗୁରୁତ୍ୱପୂର୍ଣ୍ଣ ଚାଷ କାର୍ଯ୍ୟରେ ଧାନ ଅମଳ କାଟିବା ପାଇଁ ମଧ୍ୟ ମେସିନର ସୁବିଧା ରହୁଛି ଯେଉଁଥିରେ ଜଣେ କୃଷକ ବେଶ ଉପକୃତ ଭାବରେ ତାର ଚାଷ କାର୍ଯ୍ୟ ଆରମ୍ଭ କରିପାରୁଛି